ମୋ' ପ୍ରିୟ ଋତୁ ହେଉଛି ବର୍ଷା ମୋତେ ବର୍ଷା ଋତୁ ଏଇଥିପାଇଁ ଭଲ ଲାଗେ ଯେ ଆମେ ଖରାରୁ ରକ୍ଷା ପାଇବା ପାଇଁ ବର୍ଷା ହୋଇଥାଏ ଆଉ ବର୍ଷା ହେବା ଦ୍ଵାରା ଆମ ପରିବେଶ ବହୁତ ସୁନ୍ଦର ଶ୍ୟାମଳ ଦେଖା ଯାଏ ଏବଂ କ୍ଷେତରେ ମଧ୍ୟ ଧାନ ଉଠିଥାଏ ତ ଯାହାଦ୍ଵାରା ଚାଷୀ ମଧ୍ୟ ବହୁତ ଖୁସି ହୋଇଥାଏ ଆଉ ପରିବା ସବୁ ଭଳସେ ହୋଇଥାଏ ଖାଇବା ପିଇବା ମଧ୍ୟ ବହୁତ ଭଲସେ ହୋଇଥାଏ ଆଉ ବର୍ଷା ହେବା ଦ୍ଵାରା ସମସ୍ତଙ୍କୁ ବହୁତ ଖୁସି ଲାଗିଥାଏ ସେଥିପାଇଁ ମୋତେ ବର୍ଷା ଋତୁଟା ବହୁତ ଭଲ ଲାଗେ